ସାତଲକ୍ଷ ଅଣାନବେ ହଜାର ନଅଶହ ନବେ ନଅଲକ୍ଷ ଏକାନବେ ହଜାର ଦୁଇଶହ ଉଣେଇଶ ତିନିଲକ୍ଷ ପନ୍ଦରହଜାର ପାଞ୍ଚଶହ ପଇଁତିରିଶ ଦୁଇଲକ୍ଷ ସଇଁତିରିଶ ହଜାର ଚାରିଶହ ବାର ଏକଲକ୍ଷ ବୟାନବେ ହଜାର ତିନିଶହ ତେୟାନବେ ଦୁଇଶହ ତେଇଶ